ହଁ ରୂପଶ୍ରୀ କହୁଥିଲି କହ ହଁ ତ କେମତି ଯିବା

ହଁ ଠିକ୍ ଅଛି

ହଁ ମୁଁ ବି ସେଇଆ ହିଁ କହୁଛି ଯେ ଆମେ ଯାଇକି ଯଦି ଏତେ ଟାଇମ ବୁଲିବା ତାହାଲେ ଆଉ ଆମ ଘରକୁ କଣ ପାଇଁ ଆସିବା ଆମେ ସେଇଠି ହିଁ ରହିଯିବାଟା ବେଟର ହେବ କେଉଁଠି ଗୋଟିଏ ଲଜଟେ ଦେଖିକି ସେଇଠି ରହିଯାଇକି ଯଦି ହେବ ତ ଆଉ ଭଲ ସେ ବୁଲା ବୁଲି କରିକି ଚାରି ଆଡ଼େ ଦେଖିକି ସବୁ ଜିନିଷ ବୁଝିକି ତାପରେ ଆମେ ପଳେଇଆସିବା ହଁ ହଁ ହଁ ହଁ ହଁ ମୁଁ ବି ସେଇଆ ହିଁ କହୁଛି ତାହେଲେ କେବେ ଯିବା କେବେ ଯିବା କେବେ ଯିବା ଆମେ ସେଇଠିକୁ ଭୁବନେଶ୍ୱରକୁ

ହୋଉ ହୋଉ ଠିକ୍ ଅଛି ହଁ ଆମେ ଏଠୁ ନା ଘରେ କିଛି କହିବେନି କିନ୍ତୁ ଆମେ ଏଠୁ ରାତିରେ ଗଲେ ଆମେ ସେଠି ସକାଳୁଆ ପହଞ୍ଚିଯିବା ପହଁଞ୍ଚିକି ଆମେ ବସରେ ନହେଲେ ଅଟୋ କରିକି ଆମେ ପଳେଇବା ଯାଇକି ଟିକଟ କରିକି ଯାଇକି ବୁଲିକି ଆସିବା ଆଉ ଆଉ କଣ କରିବା ଯାଇକି

ସେଠି ଆଉ କଣ କଣ ଅଛି ବାଘ ଗୁଡ଼ାକ ସେଠି ବହୁତ ଅଛନ୍ତି ବୋଲି କହୁଛନ୍ତି

ହଁ ଆମେ ଏଠୁ ସକାଳେ ପହଞ୍ଚିଲେ ଉପରଓଳି ତକ ଆମେ ବୁଲିଯାଇଥିବା ତ ବୁଲି ସାରିଲା ପରେ ଆମେ ପଳେଇ ଆସିବା

ଆଉ କଣ କଣ ଜାଗା ନା ସେଠି ଖାଲି ନନ୍ଦନକାନନ ବୁଲିକି ପଳେଇ ଆସିବା

ହଁ ହଉ ଠିକ୍ ଅଛି ତାହାଲେ ଯେବେ ଯିବା ମୋତେ ଟିକେ କହିବ ଆଉ ହଉ ଠିକ୍ ଅଛି ରଖୁଛି